ମୁଁ ଗୋଟିଏ ଓଲା ବୁକ୍ କରିଥିଲି କାହିଁକିନା ମୁଁ ମୋର ଗୋଟିଏ ଦୂର ଜାଗାକୁ ଯିବାର ଥିଲା କିଛି ପରିଚୟ ଲୋକଙ୍କ ଘରକୁ କିନ୍ତୁ ସେଠାରେ ଯେତେବେଳେ ପହଞ୍ଚିଲି ସେ ତାଙ୍କ ଘରକୁ ଯାଇ ଦେଖିଲି ମୁଁ ଯେତିକି ସବୁ ମୋର ଆଣିଥିଲି ମୋ ପର୍ସ୍ ଆଉ ସେଇ ଲୋକଙ୍କ ଘରକୁ ଯିବା ପାଇଁ କିଛି ମିଠା ବି ଆଣିଥିଲି ସେ ସବୁକୁ ମୁଁ ସେ ଓଲାରେ ଛାଡ଼ି ଦେଇଥିଲି କିନ୍ତୁ ମୋର ମନେ ପଡ଼ିଲାନି ସେ ସେଥିପାଇଁ ମୁଁ ପୁଣି ଥରେ ସେହି ଓଲାକୁ ବୁକ୍ କଲି କିନ୍ତୁ ସେଥିରେ ଦେଖିଲି ଯେ ମୋର ସବୁ କିିଛି ଠିକ୍ ଅଛି ମତେ ବହୁତ ଭଲ ଲାଗିଲା ଏବଂ ସେଇଗୁଡ଼ା ନେଇକି ମୁଁ ମୋ ପରିଚୟ ଘରକୁ ଗଲି